ଆଜିକାଲି ସବୁ ଗ୍ରହରେ ରହିବାର ବ୍ୟବସ୍ଥା ବି ହେଇଗଲାଣି କାହିଁକିନା ଟେକ୍ନୋଲୋଜି ଦ୍ୱାରା ଯେଉଁଠି ବି ରହିପାରୁଛନ୍ତି କିନ୍ତୁ ରହିବା ପାଇଁ ବସ୍ତ୍ର ଖାଇବା ପାଇଁ ସୁବିଧା ତା'ପରେ ଗୃହ ବାସ କରିବା ପାଇଁ ଯାହା ଅମ୍ଳଜାନ ଲୋକ ରହିପାରିବେ ସିଡ଼େ ସେ ସବୁ ଦରକାର ଥିଲେ ଯେଉଁଠି ବି ରହିପାରିବେ ଏସବୁ ଥିଲେ ହିଁ ଗୋଟେ ଗ୍ରହରେ ରହିପାରିବେ ଏବେ ମଙ୍ଗଳ ଗ୍ରହରେ ରହିବା ବି ସୁବିଧା ହେଇଗଲାଣି ଏହାର ଗବେଷଣା ବି ଚାଲିଛି